ଦୁର୍ଗମ ଅଞ୍ଚଳରେ ଯଉଁମାନେ ବସବାସ କରନ୍ତି ସେମାନଙ୍କର ଜନବସତିଠାରୁ ବହୁତ ଦୂରରେ ରୁହନ୍ତି ବୁଝି ପ୍ରାୟତଃ ସାଧାରଣତଃ ଭଲ ଲୋକଙ୍କ ସହିତ ସେମାନେ ମିଶି ପାରନ୍ତିନି ବହୁତ କଷ୍ଟରେ ସେମାନେ ମଧ୍ୟ ଜୀବନଯାପନ କରନ୍ତି ସେଥିପାଇଁ ସେମାନଙ୍କର ସେଇ ଯେଉଁ ପିଲାମାନେ ସେଠିକାର ଲୋକମାନେ ସେମାନେ ଭଲ ଭାବରେ କାହା ସହିତ ମିଶି ନପାରୁଥିବାରୁ ସେମାନଙ୍କର ସେଇ ଅଞ୍ଚଳର ଲୋକଙ୍କୁ ନେଇକି ସେମାନେ ମାନେ ବସବାସ କରନ୍ତି ଆଉ ସେଥିପାଇଁ ସେମାନଙ୍କ ପାଖରେ ନା ପାଠପଢ଼ା ନା କ'ଣ କେଉଁ ଜିନିଷରେ ସେମାନଙ୍କ ପାଖରେ ସୁବିଧା ନଥାଏ ସେଥିପାଇଁ ସେମାନେ କ'ଣ କରନ୍ତିନା ସବୁବେଳେ ମନୋରଞ୍ଜନରେ ଏ ଭରପୁର ଥାନ୍ତି ସବୁବେଳେ ମନୋରଞ୍ଜନ ମୁତାବକ ସେମାନେ ଏ କାମ କରନ୍ତି ଯେମିତିକି ଖେଳକୁଦ ଏସବୁ ଜିନିଷକୁ ସେମାନେ ବେଶୀ ପସନ୍ଦ କରନ୍ତି ଆଉ ଏଇସବୁ ଖେଳ ଖେଳିବା ଦ୍ଵାରା ସେମାନେ ମଧ୍ୟ ବିଭିନ୍ନ ପ୍ରକାର ରୋଗବୈରାଗରୁ ମଧ୍ୟ ମୁକ୍ତି ପାଇ ପାରନ୍ତି ଦେନ ତାଙ୍କର ଶାରୀରିକ ଗଠନ ଠିକ ମାନେ ପ ବେଶୀ ଅଧିକା ପରିଶ୍ରମ କରିପାରନ୍ତି ଆଉ ଏହିସବୁ ୟାକୁ ନେଇକି ସେମାନେ ମନୋରଞ୍ଜନ ମୁତାବକ ସବୁବେଳେ ଖୁସି ରୁହନ୍ତି ଆଉ ମାନେ ସେ ଏଇ କେବଳ କ୍ରିକ ଗେମ୍ ଖେଳିବା ଦ୍ଵାରା କି ମନୋରଞ୍ଜନ କରିବା ଦ୍ଵାରା ସେମାନେ ଏହିସବୁ ମୁତାବକ ହେଉଛି ତାଙ୍କର ଭଲ ରହିବାର ମାନେ ସୁସ୍ଥ ରହିବାର ମାଧ୍ୟମ ହେଉଛି ସେଇଟା ଆଉ ତା' ବ୍ୟତୀତ ତାକୁ ଛାଡ଼ିଦେଲେ ଆଉ କିଛି ନାହିଁ